ମୁଁ ଗତ ମାସରେ ଏକ ଓଡ଼ିଆ ନୋଭେଲ ବହି ମଗାଇଥିଲି ଏବଂ ଏହି ଓଡ଼ିଆ ନୋଭେଲ ବହିଟି ଆକାଶ ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇଛି ଆଉ ଏହି ନୋଭେଲ ବହିଟି ଓଡ଼ିଶାର ବିଖ୍ୟାତ ଲେଖିକା ପ୍ରତିଭା ରାୟଙ୍କ ଦ୍ୱାରା ଲିଖିତ ଅଟେ ଆଉ ଏହି ନୋଭେଲ ବହିର ଉପର ପୃଷ୍ଠା ଭାରି ଆକର୍ଷଣୀୟ ଏହି ନୋଭେଲ ବହିଟି ପଢ଼ିବା ପରେ ଆମ ମନରେ ବିଭିନ୍ନ ପକାର ସାଂସ୍କୃତିକ ସାମାଜିକ ଭାବଧାରା ଜାଗୃତ ହୋଇଛି ନିଶ୍ଚିତ ଭାବେ କାରଣ ଏହି ଯେଉଁ ନୋଭେଲଟିରେ ପ୍ରତିଭା ରାୟ ଯାହା ଲେଖିଛନ୍ତି ଓଡ଼ିଶାର ସଂସ୍କୃତି ଓ ସାମାଜିକ ରୀତିନୀତି ଚଳଣି ବିଷୟରେ ଭଲ ଭାବରେ ପ୍ରସ୍ଫୁଟିତ କରିଛନ୍ତି ତାଙ୍କର ଲେଖନୀ ଚାଳନାର ଅଂଶବିଶେଷ ସ୍ୱରୂପ ଯଦି ଆମେ ଦେଖିବା ତେବେ ଏହି ଲେଖା ସବୁ ବଡ଼ ଉଚ୍ଚକୋଟିର ହୋଇପାରିଛି ଆଉ ମଣିଷ ମନରେ କେମିତି ଓଡ଼ିଶାର ସଂସ୍କୃତି ଭାବଧାରା ଚିନ୍ତାଧାରା ଏବଂ ବିଭିନ୍ନ ପକାର କାର୍ଯ୍ୟାବଳି ବିଷୟରେ ଭଲ ଭାବରେ ଏଠି ଲେଖନୀ ଚାଳନା ହୋଇ ମନ ମୁଗ୍ଧକର ହୋଇଛି ତେଣୁ ମୁଁ ଅନୁରୋଧ କରୁଛି ପ୍ରତ୍ୟେକ ଯୁବକ ଯୁବତୀ ଏବଂ ବୟସ୍କ ଲୋକମାନେ ଏହି ନୋଭେଲଟିକୁ ପଡ଼ିବାପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବେ କାରଣ ଏହି ବହିରେ ଏପରି ଲେଖା ହୋଇଛି ଯେ ଓଡ଼ିଶାର ସଂସ୍କୃତିକୁ ଓଡ଼ିଶାର କାର୍ଯ୍ୟକ୍ରମକୁ ଓଡ଼ିଶାର ଜୀବନଶୈଳୀକୁ ବଞ୍ଚାଇ ରଖିବା ପାଇଁ ହେଲେ ଆମେ ସମସ୍ତେ ଏହିପରି ନୋଭେଲ ବହି ପଢ଼ିବା ନିହାତି ଦରକାର ବିଭିନ୍ନ ସମୟରେ ଆମେ ନୋଭେଲ ପଢ଼ି ଓଡ଼ିଶାର ସଂସ୍କୃତିକୁ ବଜାୟ ରଖିବା ପାଇଁ ଚେଷ୍ଟା କରୁ